ଲକ୍ଷ୍ୟ କରିଛନ୍ତି କି ଆପଣଙ୍କ ଆଖପଖରେ ଗୋଟେ ବିଦ୍ୟୁତ ମିଟର୍ ଟେମ୍ପରିଂ କରାଯାଇଛି ମିଟର୍ ଟେମ୍ପର୍ କରାଯାଇଛି ଯାହା ସମ୍ଭବ ଭାବରେ ଭୁଲ୍ ଭୁଲ୍ ଭୁଲ୍ କାରଣ ହୋଇପାରେ ଏହା ଏବଂ ଏହା ଆପଣ ରିପୋର୍ଟ୍ କରିବାକୁ ଚାହାଁନ୍ତି ରିପୋର୍ଟ୍ ହଟ୍ ଲାଇଟ୍କୁ ମିଟର୍ ହଟ୍ ଲାଇଟ୍କୁ ଏବଂ ମିଟର୍ ଟେମ୍ପରିଂ ଟେମ୍ପରିଂକୁ ରିପୋର୍ଟ୍ କରନ୍ତୁ ଆପଣ ସଂଗ୍ରହ କରିଥିବା କୌଣସି ଘଟଣା ପ୍ରଦାନ ପ୍ରମାଣ କ'ଣ ପ୍ରଦାନ କରନ୍ତୁ ହଁ ଆମ ପାଖରେ ଆଖପାଖରେ ବର୍ତ୍ତମାନ ମିଟର୍ ଫୁଲ୍ ଟେମ୍ପରିଂ ହେଲେ ଅସୁବିଧାର ସମ୍ମୁଖୀନ ହୋଇପାରିବା ଲୋକ କିଏ ରିପୋର୍ଟ୍ ଦେଇପାରନ୍ତି ବି ଆମେ ଆପଣ ଆପଣଙ୍କ ହଟ୍ ଲାଇନ୍କୁ ଟେମ୍ପର୍ ରିପୋର୍ଟ୍ ଆମର ସଠିକ୍ ମିଟର୍ ଲଗାଯାଉ ଆଉ ଆପଣଙ୍କର ସେହି ସଠିକ୍ ମିଟର୍ ଲାଗିଲେ ହିଁ ଆମେ ସୁରକ୍ଷିତ ହୋଇ ରହିପାରିବା